ଆଜ୍ଞା ମୋ ବ୍ୟାଗ୍ଟି ଡ୍ରାଇଭର୍ ଯେଉଁଠି ଯେଉଁ ସ୍ଥାନରେ ମୋତେ ଛାଡ଼ିଲା ସେଇ ଗାଡ଼ିରେ ବ୍ୟାଗ୍ଟି ମୋର ଯାଇଛି ଭାରି ସେଇ ବ୍ୟାଗ୍ଟିକୁ ମୁଁ ପାଉନାଇ ହଜାଇ ଦେଇଛି ତେଣୁକରି ଆପଣଙ୍କ ଡ୍ରାଇଭର୍ କୁ କହିଲେ ଯୋଉ ସ୍ଥାନରେ ମୋତେ ଛାଡ଼ିଥିଲା ସେଇଠି ବ୍ୟାଗ୍ଟି ଆଣି ମୋତେ ଦେଲେ ମୁଁ ଉପକୃତ ହେବି